ନା ମ ସେମିତି ନୁହଁ ତ ସେ ହଉ ତାହେନେ ମୁନା ସିଏ ଭଲ ସିଏ ସିଏ ପିଲାଜଣ ଭଲରେ ଫିଟିଙ୍ଗ କରିନଥିବ ମୁଁ ନହେନେ ଅନ୍ୟ ପିଲାଙ୍କୁ ପଠେଇବି ଦେଖିବେ ସେ ଭଲରେ ଫିଟିଙ୍ଗ କରିବେ ତାପରେ କଣ ହେଉଛି ସେ ସବୁଠି ଭଲକରେ ତ ସେଇଥିପାଇଁ ମୁଁ ତାକୁ ପଠେଇଥିଲି ଆପଣଙ୍କ ଘରକୁ ହେଲେ କଣ ପ୍ରୋବ୍ଲେମ୍ ହେଇଥିଲା ସେ କରିପାରିଲା ନା କଣ ନହନେ ମୁଁ ନୂଆଁ ପିଲା ପଠେଇବି ନା ନା ନା ନା ସେଇ ପଇସାରେ ଆପଣଙ୍କର ନା ନା ସେଇ ପଇସାରେ ଆପଣଙ୍କର କାମ ହେଇଯିବ ଆଉ ପଇସାପତ୍ର ଦରକାର ନାହିଁ ସେଇ ପଇସାରେ ଆପଣଙ୍କର କାମ ହେବ ଆଜ୍ଞା ଏଇଥର ଭଲ କାମ ସେ ନା ନା ଆପଣଙ୍କର ଯୋଉ ବଲ୍ଫଲ୍ ସବୁ ଇଏ ହେଇଛି ସେଇ ଆଜ୍ଞା ଆପଣଙ୍କ ସବୁ ସେଇ କିଛି ପଇସା ଦରକାର ନାହିଁ ସେଇ ବଲ୍ବ୍ ସେଇ ସବୁ ନୂଆଁ ଯିବ ଆପଣଙ୍କର ଲାଗିବ କିଛି ପଇସା ଦବାକୁ ଆପଣଙ୍କୁ ପଡ଼ିବନି ଏଇଟା ସିଏ ତ ସବୁଆଡ଼େ ଭଲ ଫିଟିଙ୍ଗ କରେ ଟିକିଏ କଣ ପ୍ରୋବ୍ଲେମ୍ ହେଇଯାଇଛି ମ୍ୟାମ୍ ସେଥିପାଇଁ କରିପାରିନାହିଁ ହଉ ମୁଁ ଆପଣଙ୍କୁ ନୂଆଁ ପିଲା ପଠେଇମି ଦେଖିବେ ମୁଁ ତାକୁ ମୁଁ ତାକୁ ପଚାରିକି ବୁଝିମି କଣ ଆ ପ୍ରୋବ୍ଲେମ୍ ହେଇଲା ସିଏ ଭଲକି କରି ପାରିନଥିଲେ ହଁ ତାପରେ ନୂଆଁ ପିଲାଙ୍କୁ ପଠେଇମି ଆପଣଙ୍କ ଆଉ ନା ନା ସିଏ ପଇସା କେତେ ଆପଣ ତାଙ୍କୁ ପଇସା ସବୁ ପ୍ୟାମେଣ୍ଟ କରିଦେଇଥିଲେ ତ ହଉ ମୁଁ ତାକୁ ପଚାରିବି ରୁହ ଟିକିଏ ବୁଝୁଛି ସିଏ ନେ ସିଏ ସିଏତ ସବୁଆଡ଼େ ଭଲ ଫିଟିଙ୍ଗ କରନ୍ତି ତମର କଣ କରିଥିଲେ କେଜାଣି ମୁଁ ତାହାନେ ନୂଆଁ ପିଲାଙ୍କୁ ପଠଉଛି ସାଙ୍ଗେସାଙ୍ଗେ ଆଉ ଦେଖିବା କାଲି ତ କାଲି ହେବନି ନହେନେ କାଲି ପଅରଦିନ ଆଡ଼କୁ ମୁଁ ପଠେଇମି ଆଉ ପଅରଦିନ ପଠେଇମି ଆପଣ ନାଁ ଆପଣଙ୍କର କୋଉ କୋଉ ଜିନିଷ ପୁଡ଼ିଛି କଣ କଣ ହଉ ହଉ ହଉ ହଉ ତାହେନେ ରୁହ ମୁଁ କାଲି ପଠେଇମି ଆଉ